ଯଦି କେହି ରୋଷେଇକୁ ବୃତ୍ତି ଭାବରେ ଭଜନ କରିବାକୁ ଚାହୁଁଛନ୍ତି ତେବେ ଏବେ ଆଗେ ଆଗକାଳରେ ଏମିତି ସୁବିଧା ନଥିଲା ଲୋକମାନେ ଯାଇକିନା ସମସ୍ତେ ହୋଟେଲ୍ରେ କେଉଁଠି ଲୋକଙ୍କ ଘରେ ଯାଇକିନା ଏମିତି ବହୁତ ରୋଷେଇ ପ୍ରୋସେସ୍ ମାନେ ଘରେ ବସି ଶିଖୁ ଥିଲେ ଆଉ ଏବେ ଏହି ଟୁ ଥାଉଜେଣ୍ଡ୍ ଟ୍ୱେଣ୍ଟି ଫୋର୍ରେ ଆମେ ଏବେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ଏସବୁ ରୋଷେଇ ଶିଖୁଛି ରୋଜି କିଚେନ୍ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆମେ ବଢ଼ିଆ ରୋଷେଇ ଚିକେନ୍ ମଟନ୍ ରେସିପି ଫିସ୍ କରୀ ରେସିପି ପନିର୍ ରେସିପି ମାନେ ବହୁତ ପ୍ରକାରର ରେସିପି ମାନେ ଆମେ ଦେଖିକିନା ଶିଖି ପାରୁଛେ ଘରେ ବସିକିନା ଆମକୁ ଏବେ କେଉଁଠିକି ଯାଇକିନା କେଉଁଠି ରୋଷେଇ ଶିଖିବାର କି ଦରକାର ନାହିଁ ଆମେ ଘରେ ବସି ଇଜି ପ୍ରୋସେସ୍ରେ ଆମେ ଘରେ ନିଜ ପ୍ରକାରରେ ନିଜେ ତିଆରି କରିପାରୁଛେ ନିଜେ ୟୁଟ୍ୟୁବ୍ ଚ୍ୟାନେଲ୍ରେ ନିଜେ ଦେଖିକିନା ଆମେ ଘରେ ସବୁ କରେଇ ପାରୁଛେ ଏମିତି ରୋଷେଇ ଗୁଡ଼ାକ ଆଗେ ଏମିତି ରୋଷେଇ ଶିଖିବାକୁ ବହୁତ ଦୂରେ ଯିବାକୁ ପଡ଼ିଥିଲା ଏତେ ପ୍ରୋସେସ୍ ନଥିଲା ଆମେ କୌଣସି କେଉଁଠି କାମ କଲେ ପ୍ରତିଷ୍ଠାନରେ ମାନେ କ'ଣ ପ୍ରଶିକ୍ଷଣ ଦିଆଯାଏ ସେଇଠି ରୋଷେଇ ଶିଖିବାର ପ୍ରୋସେସ୍ ମାନ ଥାଏ ଏସବୁ ଶିଖିବାକୁ ଆଉ ଆମକୁ କେଉଁଠି ଯିବାର ନାହିଁ ଆମେ ନିଜେ କିଛି ବଡ଼ କରିବାର ଥିଲେ ମାନେ ମାନେ କେଉଁଠି ରେଷ୍ଟୁରାଣ୍ଟ୍ ଖୋଲିବାକୁ ଥିଲେ ସେଇଠିବି ଯାଇକିନା ଆମେ ମାନେ କାହା ଠାରୁ ଶିଖିବାକୁ ପଡ଼ିବ ନାହିଁ ଆମେ ନିଜେ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖି ଆମେ ନିଜେ ପ୍ରୋସେସ୍ ସେଇଟା ତିଆରି କରିକିନା ନିଜେ କରିପାରିବୁ ସେଇ ରୋଷେଇଟା ଆମକୁ କାହାର ସାହାଯ୍ୟ ମଧ୍ୟ ଦରକାର ନଥିବ